ହଁ ଭାଇ ଭାଇ ଆମେ ଟିକିଏ ଯିବୁ ପୁରୀ ଟିକିଏ ବୁଲିବାକୁ ପୁରୀ କୋଣାର୍କ ବୁଝିପାରିଲେ କି ଆଜ୍ଞା ମୁଁ କହୁଥିଲି ନୟାଗଡ଼ରୁ ପୁରୀ ଟିକିଏ ଯିବୁ କୋଣାର୍କ ଭୁବନେଶ୍ୱର ବୁଝିପାରିଲେ କି ନାହିଁ ଆମେ ବୁଲିବାକୁ ଟିକିଏ ଯିବୁ ଆମ ଫ୍ୟାମିଲି ବୁଝିଲେ କି ଆମ ଟୋଟାଲ୍ ଘର ଲୋକ ଯିବେ ଆଉ ଆଜ୍ଞା ଆମେ ଯିବୁ ସାତ ଆଠ ଜଣ ଯିବୁ ଆଜ୍ଞା ଆମର ଇଏ କେତେ କ'ଣ ରେଟ୍ ଆସିବ ପୁରୀ ବୁଲିବୁ କୋଣାର୍କ ଚନ୍ଦ୍ରଭାଗା ନାଇଁ ଟୋଟାଲ୍ଟା କେତେ ଆସିବ ଆମର କାରଣ କାରଣ କାରଣ ଆମେ ଏଠୁ ସକାଳ ଛଅଟାରେ ବାହାରିବୁ ଆମେ ସବୁ ଜାଗା ବୁଲିକି ଆସିଲା ବେଳକୁ ରାତି ଆଠଟା ନଅଟା ହୋଇଯିବ ନା କେତେ କ'ଣ ରହିବ ଖାଇବା ଆମକୁ କିଛି କମ୍ ହେବନି କ'ଣ ଆପଣ ଏତେ କହୁଛନ୍ତି

ହଁ ମ ହଁ ସେଇଟା ତ ଠିକ୍ କଥା ଦର ସବୁ ଜିନିଷ ଆଜିକାଲି ବଢ଼ିଲାଣି ତେଲ ଆଜ୍ଞା ଆଜ୍ଞା ହଁ ହଁ ମ ଆଉ ଆମେ ଏଠି ଆପଣଙ୍କୁ ଯିବୁ ବୁଲିବାକୁ ତା'ପରେ ଆମେ ଏଇଠିକି ଧର ଆପଣ ଆମ ସାଥିରେ ଗଲେ ଆମେ ଟିକିଏ ଖାଇବା ପିଇବା ହେଇଟି ଟୋଟାଲ୍ ଆମେ ବୁଝା ବୁଝି କରିବୁ ଯାହା ଗୋଟେ ଆପଣ ଗୋଟେ ଇଏ କରିବେ ଆମକୁ ଟିକିଏ କମ୍ ଟିକିଏ କରନ୍ତୁ ଆଉ ହଁ ମ ଆଉ ଆପଣ ତା'ହେଲେ ମୁଁ ଯିବି ପହରଦିନ ବୁଝିପାରିଲେ କି ନାହିଁ ଆଜି ତ ହେଲା ଆଜି ହେଲା ଆଜ୍ଞା ସୋମବାର ଆମେ ବୁଧବାର ଦିନ ଯିବୁ ବୁଝିପାରିଲେ କି ନାହିଁ ମୁଁ ଆପଣଙ୍କୁ ଫୋନ୍ କରିଦେବି ଆପଣ ତ କନ୍ଫର୍ମ୍ ହେବେ ଜାଣିଲେ କି ନାହିଁ ଚିହ୍ନା ପରିଚୟ ଲୋକ ଆଉ ଆପଣ ଗୋଟେ ଆପଣଙ୍କ ସାଥିରେ ତ ମୁଁ ଆଗରୁ ଯାଇଥିଲି ଗାଡ଼ିରେ ଆପଣଙ୍କ ଗାଡ଼ିରେ ଯାଇଥିଲି ସେଥିପାଇଁ ଆପଣଙ୍କୁ କଲ୍ କଲି ଆଉ ବୁଝିପାରିଲେ କି ନାହିଁ ହଁ ଆଉ ନହେଲେ ଆଉ ବୁଲିବାକୁ ନ ଗଲେ ଆପଣ ଆମେ ତ ଟୋଟାଲ୍ ଫ୍ୟାମିଲି ଯିବେ ବୁଝିପାରିଲେ କି ନାଇଁ ଯାହା ଗୋଟେ ଯେତେହେଲେ ବୁଲାବୁଲି କରିକି ପୁରୀ କୋଣାର୍କ ଏସବୁ ଚାରିଆଡ଼େ ବୁଲାବୁଲି ହବ ଟିକିଏ ଟାଇମ୍ ଲାଗିବ ତେଣୁ ଆପଣ ବ୍ୟସ୍ତ ଆଉ ହେବେନି ନା କାହିଁକିନା ଯେହେତୁ ଆମେ ଦିନଟା ଯାକ ଯିବୁ ଆମେ ପଇସା ଖର୍ଚ୍ଚ କରିକି ଖର୍ଚ୍ଚ କରିକି ଯାଉଛୁ ଦିନଟାଯାକ ବୁଲିବୁ ଆମେ ବୁଲିକି ଧର ବୁଲିବାକୁ ଯାଇଛୁ ଯଦି ନଦେଖି ପାଇଲେ ଲାଭଟା କ'ଣ ଆମେ ଯାଇକି ପଇସା ଖର୍ଚ୍ଚ କରି ଆପଣ ବ୍ୟସ୍ତ ହେବେନି ଯେ ଆପଣ ଜଲ୍ଦି ଜଲ୍ଦି ଆସନ୍ତୁ କାରଣ ଆପଣ ଯେହେତୁ ଗୋଟେ ଦିନ ରହିବେ ନା ଚାରିଆଡ଼େ ବୁଲାବୁଲି କରିକି ଆସିବୁ ଆଉ କ'ଣ ହଁ ହଉ ମୁଁ ରଖୁଛି